ଅପରାଜିତା ଷଡଙ୍ଗୀ ଯେଉଁ ସମୟରେ ଶିକ୍ଷା ମନ୍ତ୍ରୀ ଥିଲେ ସେ ସମୟରେ ତାଙ୍କେ ବହୁତ ଭଲ କାମ କରୁଥିଲେ ତାଙ୍କର ପ୍ରତ୍ୟେକଟି କାର୍ଯ୍ୟ ବହୁତ ଭଲ ହେଉଥିଲା ତାଙ୍କେ ଯେଉଁ କାମରେ ବି ହାତ ଦିଅନ୍ତି ପୁରା ଭଲରେ ହିଁ ସେ କାମଟିଏ ପୁରା କରନ୍ତି ଯେଉଁ ସମୟରେ ତାଙ୍କେ ତାଙ୍କର କୌଣସି ଲୋକ ତାଙ୍କରକୁ ମାନେ ଠକି ପାରନ୍ତି ନାହିଁ ବା ତାଙ୍କେ ଯେଉଁଠି ଯେଉଁ ସ୍କୁଲ୍କୁ ଯାଆନ୍ତି ସେଇଠାରେ ଭଲ ଖାଦ୍ୟ ମିଳୁଛି କି ନାହିଁ ପିଲାଙ୍କର ପାଠପଢ଼ା ହେଉଛି କି ନାହିଁ ତାଙ୍କେ ସବୁ ଯତ୍ନ ନିଅନ୍ତି ବା ତାଙ୍କର ଦାୟିତ୍ଵ ତୁଲାନ୍ତି ଯେଉଁ ସ୍କୁଲ୍କୁ ବି ଯାଆନ୍ତି ମାଷ୍ଟର୍ ମାନଙ୍କୁ ତାଙ୍କେ ସମସ୍ତଙ୍କୁ ପୁରା ସଚେତନ କରେଇ ଦିଅନ୍ତି ଯେ ପିଲାମାନଙ୍କୁ କେଉଁ ଭଳି ଭାବରେ ପାଠପଢ଼ା ଯାଏ କେଉଁଭଳି ଭାବରେ ତାଙ୍କର ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନିଆଯାଏ ପ୍ରତ୍ୟେକ କଥାରେ ତାଙ୍କେ ଯତ୍ନ ନିଅନ୍ତି ବା ଭଲ ଉପଦେଶ ଦିଅନ୍ତି ତାଙ୍କେ ଯେଉଁ ସମୟରେ ଥିଲେ ସେ ସମୟରେ ବହୁତ ଭଲ କାମ ହେଉଥିଲା ତ ତେଣୁ ଅପରାଜିତା ଷଡ଼ଙ୍ଗୀ ଯେ ସମୟରେ ତାଙ୍କେ ଶିକ୍ଷାମନ୍ତ୍ରୀ ଥିଲେ ଭଲ କାମ କରୁଥିଲେ ବା ପ୍ରତ୍ୟେକ ଯେଉଁ ସ୍କୁଲର୍ ଟିଚର୍ ମାନେ ଠକୁଥିଲେ ସେମାନକୁ ଆଉ ଠକିବାକୁ ମିଳୁନଥିଲା କାରଣ ତାଙ୍କେ ସେଇଠି କଡ଼ା ଶାସନ କରି ତାଙ୍କରକୁ ଭଲ ସଚେତନ କରାଉଥିଲେ ଯେ ପିଲାମାନଙ୍କୁ କେଉଁଭଳି ଭାବରେ ପାଠ ପଢ଼ାଯାଏ ତେଣୁ ଅପରାଜିତା ଷଡ଼ଙ୍ଗୀ ଭଲ ରାଜନୀତି କରୁଥିଲେ